ମୁଁ ଛଅ ସାତ ଦିନ ଭିତରେ ଗୋଟିଏ ଶାଢ଼ୀ କିଣିଥିଲି ଯେ ଭଲ ଲାଗ୍ଲା ଆଉ ଶାଢ଼ୀଟି ବହୁତ ନରମ ଅଛି ଆଉ ତା ଛାପା ବି ଭଲ ଅଛି ଆଉ ତା ଧଡ଼ିରେ ବି ବହୁତ ଷ୍ଟୋନ୍ ଲାଗିଛି ଆଉ ପତଳା ଅଛି ଆଉ ବି ଖରା ଦିନରେ ବହୁତ ନରମ ଲାଗୁଛି ପିନ୍ଧିବା ପାଇଁ ବି ଆଉ ମୁଁ ଯେତିକିରେ ଖୋଜୁଥିଲି ତାଠାରୁ ବହୁତ ଶସ୍ତାରେ ପାଇଲି ମୋ ସାଙ୍ଗମାନେ ବି ଦେଖିଲେ ଏତେ ଟଙ୍କା ହୋଇଥିବ ବୋଲି ବିଶ୍ଵାସ କରିପାରୁ ନାହାନ୍ତି ମୋ ବହୁତ ଭଲ ଲାଗୁଛି ଆଉ ଏମିତି ଶାଢ଼ୀଟି ତା ତାଙ୍କୁ ବି ବହୁତ ପସନ୍ଦ ଲାଗିଲା